ନାଇଁ ଯୋଗ ତ ଆମର ଗୋଟିଏ କିନ୍ତୁ ଯୋଗର ବିଭିନ୍ନ ପ୍ରକାର ଯୋଗର ବିଭିନ୍ନ ପ୍ରକାର ରହିଛି ଯେମିତିକି ତ୍ରିକୋଣାସନ ତ୍ରିକୋଣାସନ ମାନେ କଣ ଏହି ଆସନ ଶାରୀରିକ ଓ ମାନସିକ ସ୍ଥିରତା ବୃଦ୍ଧି କରେ ତ୍ରିକୋଣାସନ ଶରୀରର ମୂଳ ମାଂସପେଶୀକୁ ସକ୍ରିୟ କରିଥାଏ ଯାହା ସନ୍ତୁଳର ହେବ ସ୍ଥିରତା ପାଇଁ ସାହାଯ୍ୟ କରିଥାଏ ଏହି ଆସନ ମେରୁଦଣ୍ଡକୁ ବିସ୍ତାର ଓ ଲମ୍ବା କରିବାରେ ସାହାଯ୍ୟ କରେ ଏହି ଆସନ କରିବା ଦ୍ଵାରା ମାନସିକ ଚାପ ଦୂର ହୁଏ ତାପରେ ଆମେ ଆଉଗୋଟେ କହିବାକୁ ଗଲେ ଉତ୍କଟାସନ ଉତ୍କଟାସନ ମାନେ କଣ ଏହି ଆସନ ମୁଖ୍ୟତଃ ପାଦ ଆଣ୍ଠୁ ଓ ଜଙ୍ଘର ମାଂସପେଶୀ ପାଇଁ ଲାଭଦାୟକ ହେଇଥାଏ ଏହି ଆସନ ନିୟମିତ ଅଭ୍ୟାସ ଫଳରେ ଆମେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଥାଉ ଉତ୍କଟାସନ ମନକୁ ଏକାଗ୍ରତା କରେ ଏବଂ ଶାରୀରିକ ଓ ମାନସିକ ସନ୍ତୁଳନକୁ ଦୃଢ଼ କରେ ଆହୁରି ବିଭିନ୍ନ ପ୍ରକାର ଆସନ ରହିଛି ଯେମିତିକି ଭୁବଙ୍ଗାଆସନ ଭୁବଙ୍ଗାଆସନ ମାନେ କଣ ପେଟ ଓ ମାଂସପେଶୀ ଶକ୍ତ ହୁଏ ଏଥିରେ ହେଲା ଏହି ଆସନ କରିବା ଦ୍ୱାରା ପିଠି ଦରଜ ଓ ମେରୁଦଣ୍ଡରୁ କଠିନତା ଦୂର ହୁଏ ମେରୁଦଣ୍ଡର ସମସ୍ତ ସ୍ନାୟୁ ଉତ୍ତେଜିତ ହୁଏ ଏହି ଆସନ ଦ୍ଵାରା ମେରୁଦଣ୍ଡ ସୁସ୍ଥ ଓ ନମନୀୟ ହୁଏ ଆଉ ଗୋଟେ ଆସନ କହିବାକୁ ଗଲେ ବିରଭଦ୍ରାସନ ବିରଭଦ୍ରାସନରେ ଆମର କଣ ହେଉଛିନା ଏହି ଆସନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଉପଯୁକ୍ତ ଭାବରେ ହୋଇଥାଏ ଶରୀରକୁ ସ୍ଥିର ରଖେ ଓ ଫୁର୍ତ୍ତି କରିଥାଏ ଶାରୀରିକ ଓ ମାନସିକ ସନ୍ତୁଳନକୁ ବୃଦ୍ଧି କରିଥାଏ ଶରୀରର ମାଂସପେଶୀକୁ ଶକ୍ତ କରିଥାଏ ଆଉ ଗୋଟେ ଆସନ ହେଉଛି ଆମର ଏକପଦାସନ ଏହି ଆସନ ନାକ ଓ ଗଳା ରୋଗରୁ ମୁକ୍ତ କରିଥାଏ କରିବାରେ ସାହାଯ୍ୟ କରେ ଏହି ଆସନ ଶରୀରର ଏବଂ ମାନସିକ ବିକାଶ ପାଇଁ ଉପଯୋଗୀ ଅଟେ ଏହି ଆସନ ଶରୀର ଏବଂ ମାନସିକ ସନ୍ତୁଳନ ରକ୍ଷା କରେ ଉଚ୍ଚ ରକ୍ତଚାପ ରୋଗୀ ଏହି ଆସନ କରିବା ଅନୁଚିତ୍ ଆଉ ଗୋଟେ ଆନ ଆସନ ହେଉଛି ବୃକ୍ଷାସନ ବୃକ୍ଷ ମାନେ ଗଛ ଏହି ଆସନ କଲେ ଶରୀର ଦ୍ରୁତ ଗତିରେ ଦୀର୍ଘ ସ ଦୀର୍ଘ ସ୍ଥିର ଓ ଦୃଢ଼ ହୋଇଥାଏ ଏହି ଆସନ ମସ୍ତିସ୍କର ସ୍ଥିରତା ସନ୍ତୁଳନ ବୃଦ୍ଧି କରେ ଶିରା ପ୍ରଶିରା ସହ ମାଂସପେଶୀର ସନ୍ତୁଳନ ବଜାଇ ରଖେ ଏହି ଆସନ ଗୋଡ଼ର ମାଂସପେଶୀକୁ ସଶକ୍ତ କରେ ବୃକ୍ଷାସନ ଶରୀର ସହିତ ମନକୁ ସୁସ୍ଥ ରଖେ ଆଉ ଗୋଟେ ଆସନ କହିବାକୁ ଗଲେ ଏକପଦା ଏକ ଏକ ପାଦ ଓ ପଦାସନ ଏହି ଆସନ ଜଙ୍ଘର ଭିତର ଓ ବାହାର ମାଂସପେଶୀ ପାଇଁ ବହୁତ ଉପାଦାୟ ଅଟେ ଏହି ଆସନ କରିବା ଦ୍ୱାରା ଶରୀରରେ ନୀୟମି ନମନୀୟତା ବୃଦ୍ଧି ପାଏ ଆଣ୍ଠୁଗଣ୍ଠିରେ ସିଧାସଳଖ ପ୍ରଭାବ ପଡ଼ୁଥିବାରୁ ତାହା ବହୁତ ସମୟ ପର୍ଯ୍ୟନ୍ତ ସୁସ୍ଥ ରହେ ଆଉଗୋଟେ ଆସନ ହେଉଛି କୋପତାସନ ଏହି ଆସନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏହି ଆସନ କରିବା ଦ୍ୱାରା ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ କୋପତାସନ ପିଠି ଯନ୍ତ୍ରଣାରୁ ଆରାମ୍ ଦେଇଥାଏ ଆଉ ଗୋଟେ ଆସନର ନାମ ହେଉଛି ସୁଖାସନ ଏହି ଯୋଗାସନ କରିବା ଦ୍ଵାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ ଓ ହଜମ ପ୍ରକ୍ରିୟାକୁ ବଢ଼ାଇଥାଏ ଏହି ଆସନ ଗୋଇଠି ଏବଂ ଆଣ୍ଠୁକୁ ମଜବୁତ୍ କରେ ମାଂସପେଶୀର କଠିନତାକୁ ଦୂର କରିଥାଏ ରକ୍ତଚାପକୁ ଆୟତ୍ତ କରିବାରେ ସାହାଯ୍ୟ କରିଥାଏ ମସ୍ତିଷ୍କକୁ ଶକ୍ତ ଶାନ୍ତ ରଖେ ଓ ମାଂସପେଶୀ କ୍ଳାନ୍ତକୁ ଦୂର କରେ ଏହି ପ୍ରକ ଏହି ଏତ ଗୋଟିଏ ଗୋଟିଏ ପ୍ରକାର ରହିଲା ଏହିପରି ଆହୁରି ଆମ ପାଖରେ ବିଭିନ୍ନ ପ୍ରକାର ରହୁଛି ଯୋଗ ଯୋଗମାନେ ହେଲା ଆମର ବାୟାମ